ହ୍ୟାଲୋ ହ୍ୟାଲୋ ଆପଣ କିଏ ନା କିଏ କହୁଥିଲେ କହୁ ନାହାଁନ୍ତି ଆପଣ ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆପଣ କେଉଁଠି ଏ ବୈଠକଟା କେଉଁଠି ବସେଇବେ ଆପଣ ଆପଣ ଗାଁ ମଣ୍ଡପ ଅଛି ତ ସେହି ମଣ୍ଡପରେ ଆପଣମାନେ ବସିବେ କେତ କେତେ ଜଣ ଲୋକ ହେଉଛନ୍ତି ଆଜ୍ଞା ଆପଣ ଏତେ ଲୋକ ଆସୁଛନ୍ତି କି ହଉ ଯଦି ଆସୁଛନ୍ତି ଆପଣମାନେ ଆଣି ବସାନ୍ତୁ ଆଜି ଦଶଟା ସୁଧା ମୁଁ ଯାଇଁ ପହଞ୍ଚିବି ଆପଣମାନେ ସବୁ ସେଠାରେ ଥିବେ ଆଜ୍ଞା

ଆଉ କ'ଣ କୁହନ୍ତୁ ଆପଣ କ'ଣ କହିବାକୁ ଚାହୁଁଛନ୍ତି ଆଜ୍ଞା ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ ଆପଣ ଆଗ ପରି ଆଗ ପରିବେଶ ପରିଷ୍କାର ରଖିବେ ତା'ପରେ ଗାଁ ପରିଷ୍କାର ରଖିବେ ଆଗ ଆପଣଙ୍କ ପରିବେଶ ପରିଷ୍କାର ରହିଲେ ଗାଁ ଆପେ ଆପେ ପରିଷ୍କାର ରହିବ ଆପଣଙ୍କ ଗାଁରେ କିଛି ଲୋକଙ୍କୁ ଆପଣ ନିଯୁକ୍ତି ଦିଅନ୍ତୁ ଚାରି ପାଞ୍ଚ ଜଣ ଭାଇ ହେଉ ଭଉଣୀମାନଙ୍କୁ କୁହନ୍ତୁ ସକାଳେ ଓ ସନ୍ଧ୍ୟାରେ ସେମାନେ ମାନେ ତାଙ୍କର ଗାଁ ଦାଣ୍ଡ ପରିଷ୍କାର ପରିଚ୍ଛନ୍ନ କରିବେ ଗାଁରେ ଶୌଚାଳୟ ରଖିବେ ପରି ପରିବାରରେ ଶୌଚାଳୟ ରଖିବେ ଆଉ ଶୌଚାଳୟ ଭିତରେ ହିଁ ମାନେ ସେମାନେ ଝାଡ଼ା ଫେରିଯିବେ ସବୁ ନିତ୍ୟକର୍ମ କରିବେ ସବୁ ଆଉ ଦ୍ୱିତୀୟ କଥା ହେଲା ଗାଁରେ କିପ ଗାଁର ପରିମଳ କିପରି ପରିଷ୍କାର ରହିବ ତା ଆପଣମାନେ ସମସ୍ତେ ଭାଇ ଓ ଭଉଣୀମାନେ ଏକାଠି ହେବେ ସବୁ ଭାଇ ଓ ଭଉଣୀମାନେ ଆସି ନିଜର ଗାଁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିବେ କିପରି ବିଶୁଦ୍ଧ ପାନୀୟ ଜଳ ଗାଁକୁ ଆସିବ ସେ ପାଇଁ ବ୍ୟବସ୍ଥା କରାଯିବ ଦ୍ୱିତୀୟତଃ ସେମାନେ କିପରି ଭଲରେ ରହିବେ ରୋଗ ହେବ ନାହିଁ ଏବଂ ସେମାନେ ଭଲ ପରିଷ୍କାର ପରିଚ୍ଛନ୍ନ ରହିଲେ ଆମ ଦେଶର ମଧ୍ୟ ଉନ୍ନତି ହେବ ସେଥିପାଇଁ ଆମେ ଏଇ ମିଟିଙ୍ଗରେ ଆମେ ବସିଛୁ ଆପଣ ପ୍ରଥମେ ନିଜ ଘରକୁ ଆଗ ପରିଷ୍କାର ରଖିବେ ନିଜେ ପରିଷ୍କାର ପରିଚ୍ଛନ୍ନ ଲୁଗାପଟା ପିନ୍ଧିବେ ଦ୍ୱିତୀୟତଃ ଆପଣ ପରିଷ୍କାର ରହିଲେ ପରିବେଶ ବାହାରକୁ ଆସିଲେ ଗାଁର ପରିବେଶ କିପରି ଭାବରେ ରହିଛି ଆପଣଙ୍କୁ ସେଇଟା ଦେଖାଯିବ କାରଣ ଗାଁର ପରିବେଶକୁ ଆପଣମାନେ କ'ଣ କରିବେ ନା ପ୍ରତ୍ୟେକ ଦିନ ଗାଁ ଦାଣ୍ଡ ବାରି ସବୁ ଝାଡ଼ୁ ଦେବେ ପରିଷ୍କାର ପରିଚ୍ଛନ୍ନ ରଖିବେ ଅଳିଆ ଅବର୍ଜନା ରଖିବେ ନାହିଁ ଯିବେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ହଉ ନମସ୍କାର ଆଉ